ହଁ ମୁଁ ହେଉଛି ବିଶିତ ମହାରଣା ମୁଁ ମଧ୍ୟ ଚିତ୍ରାଙ୍କନ କ୍ଲାସ ସ୍କିମ୍ ନେଇଛି ଯାହା କି ମୁଁ ଏକ ଚିତ୍ର କରିଥିଲି ପ୍ରାକୃତିକ ପ୍ରାକୃତିକ ଦୃଶ୍ୟରେ ଏକ ଚିତ୍ର କରା ଯାଇଥିଲା ଯାହା କି ସେହି ଚିତ୍ରରେ ପାହାଡ଼ ପାହାଡ଼ ପର୍ବତ ଏବଂ ସୂର୍ଯ୍ୟ ଅଥତ ମେଘ ମେଘମାଳା ଗଛ ବୃକ୍ଷ ଏବଂ ଘରଗୁଡ଼ିକ ମଧ୍ୟ ଚିତ୍ର କରା ଯାଇଥିଲା ଏବଂ ଗଛ ଚାରିପଟେ ଗଛ ଗଛ ଅର୍ଥାତ ଗଛ ଚାରିପଟେ ଗାଈ ବାଛୁରି ମାନେ ଚରୁଛନ୍ତି ଏବଂ ବୃକ୍ଷ ଚାରିପଟେ ସୁନ୍ଦର ସୁନ୍ଦର ବୃକ୍ଷ ମଧ୍ୟ ରହିଛି ଏବଂ ଗଛ ଅଥତ ଲୋକମାନେ ଅଧିକ ନିର୍ଭର କରୁଥିଲେ ନଦୀ କିମ୍ବା ଝରଣା ଝରଣା ଠାରୁ ଅର୍ଥାତ ପାଣିର ବ୍ୟବସ୍ଥା ପାଉଥିଲେ ଯେଉଁଥିରେ କି ସେ ନିଜର କାମ ଅଥତ ଚାଷ କାମ ହେଉ କିମ୍ବା କୌଣସି ଘର ପାନୀୟ ଜଳ ହେଉ ଜଳ ପ୍ରତି ସେ ବ୍ୟବହାର କରିବା ପାଇଁ ନଦୀ ଅଥତ ପାହାଡ଼ରୁ ଚିରି ହେଇ ଝରଣା ରୂପେ ପାଣି ଝର ଝର ହେଇ ଆସିଥାଏ ଏହା ଲୋକମାନଙ୍କର ଉପକାରରେ ରହିଥାଏ ଏବଂ ସାଇଡ଼ରେ ଲୋକମାନେ ଜଣେ ମାଛ ଏବଂ ଡଙ୍ଗାରେ ବସି ମାଛ ଧରୁଛି ଏବଂ କାଉମାନେ ମଧ୍ୟ ଉଡ଼ି ଯାଉଛନ୍ତି ବେଶ ସୁନ୍ଦର ଦେଖାଯାଉଛି ଏବଂ ଗଛରେ ମଧ୍ୟ ଫଳ ଫୁଲଗୁଡ଼ିକ ପରିପୂର୍ଣ୍ଣ ହେଇ ରହିଥାଏ ଏବଂ ଗ୍ରାମରେ ମଧ୍ୟ ଗ୍ରାମରେ ମଧ୍ୟ ମନ୍ଦିର ମଧ୍ୟ ଅଛି ଯାହାକି ଜଗନ୍ନାଥ ମନ୍ଦିର କିମ୍ବା ରାଧାକୃଷ୍ଣ ମନ୍ଦିର ମଧ୍ୟ ତିଆରି କରିଥିଲି ମୁଁ ଏବଂ ବହୁତ ସୁନ୍ଦର ଦେଖାାଯଉଥିଲା ଚିତ୍ରଟି